ରକ୍ଷଣ ବେକ୍ଷଣ କରିବା ପାଇଁ ବଗିଚାକୁ ଯଦି ଚାହିଁବେ ତା'ହେଲେ ଯାହା ବି ହେଲେ ଖର୍ଚ୍ଚ କରିବାକୁ ପଡ଼ିବ କାହିଁକି ସାର ପିଡ଼ିଆ ଗଛ ଏଗୁଡ଼ାକ କିଣିବାକୁ ପଡ଼ିବ ଏବଂ ତା' ଦେହରେ ଔଷଧ ବିଭିନ୍ନ ପ୍ରକାର ପ୍ରୟୋଗ କରିବେ ଆଉ ଆମର ନିଜେ ଯଦି ପାରିଲ ତା'ହେଲେ ଚାରିପଟ ବାଡ଼ବନ୍ଦୀ ମଧ୍ୟ କରିବେ ଯେଉଁଟାକି ବଗିଚା ଆପଣଙ୍କୁ ସୁନ୍ଦରତା ଦବ ଏବଂ ମନ ଖୁସି କରେଇବ